ଆମ ମୋ ମତରେ ଆମ ଅଞ୍ଚଳରେ କୃଷି ଶିଳ୍ପର ଉନ୍ନତି ପାଇଁ କୃଷିମାନଙ୍କୁ ଋଣ ଦିଆଯିବା ଉଚିତ୍ ଯାହାଫଳରେ ସେମାନେ କୃଷି ଋଣ ପାଇବା ଦ୍ୱାରା ଭ ଚାଷ ଭଲ ଭାବରେ କରିବା ପାଇଁ ଉନ୍ନତମାନର ବିହନ ଆଣିପାରିବେ ଭଲ ବିହନ ଆଣି ସେମାନେ ଗଛ ଲଗେଇବେ ଏହା ସହିତ ଉନ୍ନତମାନର ସାର କୀଟନାଶକ ଔଷଧ ସବୁ ତାଙ୍କ କ୍ଷେତରେ ଲଗେଇବେ ଯାହାଫଳରେ ଚାଷ ଭଲ ହେବ ଏବଂ ଅମଳ ମଧ୍ୟ ଅଧିକ ହେବ ତା ସହିତ ପୋକଜୋକ ଲାଗିଯାଉ ପୋକ ପୋକ ଲାଗି ଚାଷ ଖରାପ ହୋଇଯାଉଛି ତାହେଲେ ସେଥିରୁ ରକ୍ଷା ପାଇପାରିବ ଏବଂ ଅମଳ କରିବା ପାଇଁ ବିଭିନ୍ନ ଯୋଉ ଧାନ ଧାନ ମଳା ମେସିନ୍ ଏବଂ ଧାନ କଟା ମେସିନ୍ ଏସବୁର ଏସବୁ ସମସ୍ତ ଅଞ୍ଚଳରେ ଉପଲବ୍ଧ ହେବା ଆବଶ୍ୟକ ଯାହାଫଳରେ ଲୋକମାନଙ୍କୁ କମ୍ ପରିଶ୍ରମରେ ସେମାନେ ଅଧିକ କାର୍ଯ୍ୟ ହାସଲ କରିପାରିବେ ଏହା ସହିତ ତାଙ୍କୁ ଯଦି ଭଲ ବିହନ ଏବଂ କୀଟନାଶକ ଔଷଧ ସାର ସବୁ ମିଳିପାରିବ ତାହେଲେ ସେମାନେ ଭଲ ଭାବରେ ଚାଷ କରିପାରିବେ ଏବଂ ଉନ୍ନତମାନାନର ଚାଷ ମଧ୍ୟ ହୋଇପାରିବ ଆମ ଦେଶ ବାହାରକୁ ଆମର ଚାଷ ଅମଳ କରି ଆମେ ଶସ୍ୟ ଉତ୍ପାଦନ କରି ଅନ୍ୟ ଦେଶକୁ ରପ୍ତାନି ମଧ୍ୟ କରିପାରିବା